ହ୍ୟାଲୋ ଭାଇ ଦୋକାନରେ ବରା ପିଆଜି ସିଙ୍ଗଡ଼ା ମିଠା ଏଗୁଡ଼ା ସବୁ ଅଛି ତ ଆଉ ବରା ରେଟ୍ କେତେ ସିଙ୍ଗଡ଼ା ଆଉ ମିଠା ହଁ ଭଲ ମିଠା ନା ବାସି ନୁହଁ ତ ଭଲ ତେଲରେ ଛଙ୍କା ହେଇଛି ନା ଭଲ ତେଲରେ ଛଙ୍କା ହେଉଛି ନା ହଁ ନା ବାହାରୁ ବନ୍ଧୁବାନ୍ଧବ ଆସିବେ ତ ମାନେ ବ ଫୁଣି ହଁ ଆଉ ଆଉ ବରା ପଚାଶଟା ସିଙ୍ଗଡ଼ା କୋଡ଼ିଏଟା ଆଳୁଚପ ଦଶଟା ଆଉ ମିଠା କୋଡ଼ିଏଟା ଏମିତି ଦେବେ

ଆଉ ହଁ ହଁ ହଁ ହଁ ତରକାରୀ ଦିଅନ୍ତୁ ଆଉ ଏଥିରେ ଡିସକାଉଣ୍ଟ ଅଛି ନା ଆଉ କିଛି କାଟିବେନି ଯେତିକି କହିଲେ ସେତିକି ନେବେ ଆ ଏତେ ଜିନିଷ ନବୁ ଆଉ ଏତେ ଜିନିଷ ନମୁଁ ଯାହାହେଲେ ଟିକେ କମାଇବେନି ନା ଓହୋ ଆଉ ସେତିକି ଯେତିକି କହିଲି ସେତିକି ଟିକେ ଲେଖିକି ରଖିଥାନ୍ତୁ ସେତିକି ଜିନିଷ କିଣିକି ଦେବେ

ଆଉ ଦୋକାନରେ ଜନ୍ମଦିନ କେକ୍ ରଖୁଛନ୍ତି ତ ନା ପୁଅର ଜନ୍ମଦିନ ଆଗକୁ ଅଛି ତ ମୁଁ କେକ୍ଟା ନେଇଥାନ୍ତି ଆଉ ବେଲୁନ ଫେଲୁନ ସବୁ ପାଇଁ ସବୁ ବିକ୍ରି ହେଉଛି ସବୁ ଦୋକାନୀ ବା ଦଉଛନ୍ତି ବେଲୁନୁ ସେ ଯେଉଁ ସ୍ପ୍ରେ ସବୁ କଥା ଦଉଛନ୍ତି ଆପଣ ସବୁବେଳେ ଦୋକାନରେ ରହୁଛନ୍ତି ତ ହଉ ଠିକ୍ ଅଛି ପିଲାଙ୍କୁ କହିଦେଇ ଥିବେ ଆମେ ଗଲେ ଆଣିବୁ ଟିକେ ଲେଖିଦିଅନ୍ତୁ ନହେଲେ ପିଲାଙ୍କୁ ଦେଇଥାନ୍ତୁ ଜିନିଷଟା ଟିକେ ଲେଖି ଦେଇଥାନ୍ତୁ ପିଲା ହଉ ବରା ପଚାଶ ଟା ସିଙ୍ଗଡ଼ା କୋଡ଼ିଏଟା ସିଙ୍ଗଡ଼ା କୋଡ଼ିଏଟା ଆଲୁଚପ କୋଡ଼ିଏଟା ଆଉ ମିଠା ତିରିଶିଟା ଆଉ ମୁଡ଼କି ମୁଡ଼କି ପନ୍ଦରଟା ହଁ ମାଲପୁଆ ଅଛି ନା ହଁ ମାଲପୁଆ ଦଶ ଟଙ୍କା ତରକାରୀ ତିରିଶି ଟଙ୍କାରେ ପରେ ହେଲାଣି ଛବିଶି ହେଲାଣି ହ୍ୟାଲୋ ହଉ ତାହାଲେ ସେତିକି ଜିନିଷ ଦେବେ ହଁ ହଉ ତାହେଲେ ରଖୁଛି